କଟକ ଜିଲ୍ଲାରେ ବର୍ଷାହେଲେ ରାସ୍ତାସାରା ପାଣି ଜମି ଯାଏ ଆଣ୍ଠୁ ଆଣ୍ଠୁ ଯାଏ ପାଣି ଆଉ ଅନେକ ସେ ଟ୍ରାଫିକ ର ବି ସମସ୍ୟା ହୋଇଥାଏ କଟକ ଜିଲ୍ଲାରେ ଅଳ୍ପବର୍ଷା ହେଇଗଲେ ନାଳ ଫୁଲ୍ ହେଇକିନି ସମସ୍ତଙ୍କ ଘରେ ପାଣି ପସି ଯାଏ ଅନେକ ପ୍ରକାର ସମ୍ମୁଖୀନ ହୋଇଥାଏ ଲୋକମାନେ ଖାଇ ପାରନ୍ତିନି ରୋଷେଇ ହୁଏନି ପାଣି ଭିତରେ ସମସ୍ତେ ରୁହନ୍ତି ଆଉ ବର୍ଷା ସାରା ପୁରା କାଦୁଅ ହେଇଯାଏ କାଦୁଅରେ ରାସ୍ତା ପୁରା ରହେ ତାପରେ ଅଳିଆ ଦୁର୍ଗନ୍ଧ ଏତିକି ସବୁ ରହିଥାଏ କଟକ ଜିଲ୍ଲା ଟ୍ରାଫିକ ପାଇଁ ବହୁତ ଅସୁବିଧା ହୁଅନ୍ତି ଛୋଟଛୋଟ ଛୁଆ ଯାଉଥିବା ସ୍କୁଲ କଲେଜ ଗଲାବେଳେ